ଆଜ୍ଞା ମୋର ଗାଡ଼ିଟା ଟିକେ ସଜଡ଼ା ହେବ ହଁ କେଉଁ ଦିନ ସମୟ ମିଳିବ ଟିକେ ଭଲ ଭଲ କିରି ଟିକେ ଦେଖା ଶୁଣା କରିବ ହଁ ହଁ ହଁ ହଁ ନମସ୍କାର ହଁ ସେ ଗାଡ଼ିର କାରର ଟିକେ ପ୍ରୋବ୍ଲେମ୍ ହେଇଛି ସେଇଟା ରିପ୍ୟାରିଙ୍ଗ୍ ହେବ ତ ଆଉ ସବୁ ଚେକ୍ଅପ ହେବ କେଉଁଠି କ'ଣ ଅଛି ଗାଡ଼ିଟା ସବୁବେଳେ ବାହାରକୁ ଯାଉଛି ତ ସେଇଟା କେମିତି ଚେକ୍ଚାକ୍ ହେଇକି କ'ଣ ପୁରା କମ୍ପ୍ଲିଟ୍ ହେବ କେଉଁ ଦିନ ସମୟ ମିଳିବ କ'ଣ କରିବ ଟିକେ ଦେଖିବ କହିଲେ ସେହି ଅନୁସାରେ ଦେବା ହଁ ନାଇଁ ନାଇଁ ତା'ର କିଛିଟା ଇଞ୍ଜିନ୍ ଇଞ୍ଜିନ୍ର ଚେକ୍ଅପ ଚେକ୍ଅପ କରିବା କ୍ଲଜ୍ କ୍ଲଜ୍ ଫ୍ଲଜ୍ କ'ଣ ପ୍ରୋବଲେମ୍ ଅଛି ହଁ ଗାଡ଼ି ଅଛି ବାହାରେ ହଁ ଲଙ୍ଗ୍ ଟ୍ରିପ୍ରେ ଯିବାର ଅଛି ତ ତା ପୂର୍ବରୁ ଟିକେ ଚେକ୍ କରିକିରି ଯିବା

ଆଉ ଆପଣଙ୍କ ପାଖରେ ସେଇଠି ଗାଡ଼ିର ସିଟ୍ କାମ ହେଉଛି କି ହଁ

ହଁ ଚାର୍ଜେସ୍ ବଢ଼ିଯାଇଛି ନା ଯେତିକି ଥିଲା ସେତିକି ନା ବଢ଼ିଯାଇଛି ହଁ କେ କେ କେବେ ସୁଦ୍ଧା ନେଇକି ଯିବି ଦିନେ ଦୁଇ ଦିନ ଭିତରେ ହଁ ତେଣୁ ଇଞ୍ଜିନ୍ କାମଟା ହେବନା

ଯାହା ଯାହା ପ୍ରୋବ୍ଲେମ୍ ଥିବ ତା'କୁ ଟିକେ କରିବ ଆଉ

ଆଉ ତା'ହେଲେ ଠିକ୍ ଅଛି ଠିକ୍ ଅଛି ମୁଁ ଫୋନ୍ କଲେ ମୁଁ ଯିବି ଆଉ ଗାଡ଼ି ନେଇକିରି ଆଉ